ମୁଁ ଅଧିକାଂଶ ଓଡ଼ିଆ ଭାଷାର ନ୍ୟୁଜ୍ ଚ୍ୟାନେଲ୍ ଦେଖେ ଓ ତାକୁ ଓ ଖବରକାଗଜ ବି ପଢ଼େ ଓଡ଼ିଆ ଓଡ଼ିଆ ଲାଙ୍ଗୁଏଜ୍ରେ ତ ଆଉ ବେଳେବେଳେ ମୁଁ ଇଂଲିଶ ଲାଙ୍ଗୁଏଜ୍ର ବି ଦେଖେ ଓ ଗଣମାଧ୍ୟମ ଓଡ଼ିଆରେ ଓଡ଼ିଆରେ ଅଛି ଓ ତାକୁ ଓଡ଼ିଆ ଓଡ଼ିଆରେ ଯେମିତି ବିଭିନ୍ନ ପ୍ରକାରର ଗଣମାଧ୍ୟମ ଅଛି ଯେଉଁଟା କି ଓ ଟି ଭି ହଉ ନ୍ୟୁଜ୍ ଏଇଟିନ୍ ହଉ କି କଳିଙ୍ଗ ନ୍ୟୁଜ୍ ହଉ କି ଏମିତି ବିଭିନ୍ନ ପ୍ରକାରର ନ୍ୟୁଜ୍ ଚ୍ୟାନେଲ୍ ଅଛି ଯେଉଁଟା କି ଆମେ ଓଡ଼ିଆରେ ଦେଖୁ ଓଡ଼ିଆରେ ଦେଖିବାକୁ ନିଜ ମାତୃଭାଷା ବୋଲି ଯେଉଁଟା କି ନିଜକୁ ଭଲ ଲାଗେ ଦେଖିବା ପାଇଁ ଆଉ ଅନ୍ୟାନ୍ୟ ବି ଅଛି ଯେମିତି କି ସାର୍ଥକ ହେଉଛି ହଉ ତରଙ୍ଗ ହଉ କି ସେଇସବୁ ଚ୍ୟାନେଲ୍ ବି ମଧ୍ୟ ଦେଖୁ ଆମେ